ବିଶେଷ କରି ମୋ ବଗିଚାରେ ଗୋଲାପ ଫୁଲ ମନ୍ଦାର ଫୁଲ ଗେଣ୍ଡୁ ଫୁଲ ମଣ୍ଡା ଫୁଲ ଟଗର ଫୁଲ ସୁଗନ୍ଧରାଜ ଫୁଲ ବହୁତ ପ୍ରକାର ଫୁଲ ଲଗାଇଛି ଏବଂ ପଣସ ଗଛ ଆମ୍ବ ଗଛ କଦଳୀ ଗଛ ଇତ୍ୟାଦି ଇତ୍ୟାଦି ସବୁ ଲାଗିଛି ଆଉ ଅନେକ ପରିମାଣର ଛୋଟ ଛୋଟ ଯେମିତି ଲଙ୍କା ଗଛ ବାଇଗଣ ଗଛ ଛୋଟ ଛୋଟ ପନିପରିବା ସେ ବି କିଛି ଲଗାଇଛି ଧନିଆ ପତ୍ର ଏମିତି ଲଗାଇ ବଗିଚାକୁ ସରସ ସୁନ୍ଦର କରିବାକୁ ମୁଁ ଚେଷ୍ଟା କରିଛି ତା ସହିତ ଆମର ଯେମିତି ପିଜୁଳି ଗଛ ପିଜୁଳି ଗଛ ଜାମୁକୋଳି ଗଛ ଏମିତି ଆହୁରି ଅନେକ କିଛି ଗଛ ଲଗାଯାଇଛି ତା ସହିତ ଆମର ମୁଁ ଭୃଷଙ୍ଗ ଗଛ ଧନିଆ ପତ୍ର ଏସବୁ ମଧ୍ୟ ଲଗାଯାଇଛି